ମୁଁ ଘରେ ବିଭିନ୍ନ ପ୍ରକାର ପାନୀୟ ତିଆରି କରେ ସେଥିମଧ୍ୟରେ ଚା' କଫି ଲେମ୍ବୁପାଣି କି ବିଭିନ୍ନପ୍ରକାର ଜୁସ୍ ମଧ୍ୟ ତିଆରି କରେ ଜୁସ୍ ମଧ୍ୟରେ ଆମ୍ବ ଜୁସ୍ ସପୁରି ଜୁସ୍ ଗାଜର ଜୁସ୍ କୋଲ୍ଡ କଫି କି ଯେଉଁ ଦହି ସରବତ ମିଶ୍ରିପାଣି ଏସବୁ ଜୁସ୍ ମୁଁ ତିଆରି କରେ ଏ କଫିରେ କଫିରେ ବିଭିନ୍ନପ୍ରକାର ଫ୍ଲେବର କଫି ମଧ୍ୟ ଅଛି ଏସବୁ କଫି ମୁଁ ତିଆରି କରେ ସୁପ୍ ମଧ୍ୟରେ ଚିକେନ୍ ସୁପ୍ ମଟନ୍ ସୁପ୍ ଭେଜ ସୁପ୍ ଏସବୁ ସୁପ୍ ମୁଁ ତିଆରି କରେ